ହଁ ଛାତ୍ରଛାତ୍ରୀଙ୍କ ପାଇଁ ଋଣ ନେବାର ବ୍ୟବସ୍ଥା ଅଛି ସମାଜକୁ ଆଗେଇ ନେବାକୁ ହେଲେ ଶିକ୍ଷାର ଆବଶ୍ୟକତା ଅଛି ସେଥିପାଇଁ ସରକାର ପ୍ରତ୍ୟେକ ଗ୍ରାମରେ ସ୍କୁଲ୍ ଫାଇଭ୍ ଟି ସ୍କୁଲ୍ କଲେଜ ଖୋଲିଛନ୍ତି ଏପରିକି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଖାଇବାକୁ ଦିଆଯାଉଛି କିଛି ଗରିବ ଶ୍ରେଣୀର ଲୋକ ଅଛନ୍ତି ପିଲା ପାଠ ପିଲା ଭଲ ପାଠ ପଢ଼ୁଛି କିନ୍ତୁ ସେ ପିଲାକୁ ସେମାନେ ପାଠ ପଢ଼ାଇ ପାରୁନାହାନ୍ତି ସେ ପିଲାର ଭଲ ଶିକ୍ଷା ପାଇଁ ସରକାର ମେଧାବୃତ୍ତି ମଧ୍ୟ ଦେଉଛନ୍ତି ଯେମିତି ସେ ପିଲାଟା ଉଚ୍ଚ ଶିକ୍ଷା ଲାଭ କରିପାରିବ ଯଦି ଆଉ କିଛି ଟଙ୍କା ଦରକାର ପଡ଼େ ସେ ପିଲା ଋଣ କରି ପାଠ ପଢ଼ିପାରିବ ସେ ପିଲା ପାଠ ପଢ଼ି କିଛି ଚାକିରି କଲା ପରେ ବା କିଛି ରୋଜଗାର କରିସାରିଲା ପରେ ସେ ଋଣକୁ ଶୁଝିପାରିବ ହଁ ମୁଁ ଜାଣିଛି ଆମ ଗାଁ ପାଖରେ ଗୋଟିଏ ପିଲା ପାଠ ପଢ଼ିବା ପାଇଁ ସରକାରଙ୍କଠୁ ଋଣ ନେଇ ଏବଂ ଚାକିରି କଲା ପରେ ଚାକିରି କଲା ପରେ ସେ ଋଣକୁ ସରକାରଠାରୁ ଶୁଝିଲା